ଦଶ ହଜାର ଦୁଇଶହ ପଇଁଚାଳିଶ ପନ୍ଦର ହଜାର ଦୁଇଶହ କୋଡ଼ିଏ ପାଞ୍ଚ ଲକ୍ଷ ତିନି ହଜାର ଦୁଇଶହ ଷାଠିଏ ଛଅ ଲକ୍ଷ ଆଠ ହଜାର ଆଠଶହ ନଅ ସାତ ଲକ୍ଷ ତିନିହଜାର ଦୁଇଶହ ପଞ୍ଚଷଠି